ତମେ ତ ବାଙ୍ଗଲୋର ଥିଲ ପରିବା ଭଲ ଭଲ ସବୁ ଆମର ପରିବା ଭଲ ଅଛି ଆଉ ଏଠି ଟମାଟୋ କିଲୋ ଅଶୀ ଟଙ୍କା ଆଉ ବାଇଗଣ କିଲୋ ଅଶୀ ଟଙ୍କା ଆଉ ବିଲାତି କିଲୋ ଯେଉଁ କନ୍ତି ଜହ୍ନି କିଲୋ ଅ ଷାଠିଏ ଟଙ୍କା ଭେଣ୍ଡି କିଲୋ ଷାଠିଏ କଲରା କିଲୋ ଅଶୀ କେତେ କେତେ ନେବେ କୁହନ୍ତୁ କେତେ କେତେ ଟଙ୍କା ନେବି ହଁ କୋବି ଅ ଫୁଲକୋବି ଅଛି ବନ୍ଧାକୋବି ଅଛି ଗାଜର ଅଛି ବିଟ ଅଛି ଖୁମ୍ଭ ଆଳୁ ଅଛି ସବୁ ଆମର ତଟକା ପରିବା ସାର ଦିଆ ନୁହେଁ ଦେଶୀ ପରିବା ଆମର ଆମେ ଆମର ସବୁ ତଟକା ତଟକା ପରିବା ବିନା ସାରରେ ହେଉଛି ସବୁ ମିଳିବ ଖାଲି ବୁଲିକି ଆପଣ ଆସ ଦେଖିକି ଯାଆନ୍ତୁ ଗାଜର ବିଟ ବାଇଗଣ ଜହ୍ନି ଭେଣ୍ଡି କଲରା କାକୁଡ଼ି ଫୁଲକୋବି ବନ୍ଧାକୋବି କଦଳୀ ଖୁମ୍ବ ଆଳୁ ସବୁକିଛି ଭେରାଇଟି ଭେରାଇଟି ପରିବା ଆପଣ ଯେତେବେଳେ ଥରେ ଆସିବେ ଥରେ ନେଇକି ଖାଆନ୍ତୁ ଟେଷ୍ଟି ଲାଗିବ ଜାଣିବେ ମାନେ ସ୍ୱାଦ କେମିତି ପରିବାର କେବେ ଦରକାର ହଉ ଆପଣ ଫୋନ କରିବେ ନହେଲେ ହଁ ଭଲ ଜିନିଷ ଯଦି ଆପଣ କରିବେ ପାର୍ସଲ ବି ପଠେଇଦେବୁ ପାର୍ସଲ ପଠେଇଦେବୁ ଆପଣ ଦିଅନ୍ତୁ ତମ ବାଙ୍ଗଲୋରରେ କେମିତି ପରିବା ଦରକାର କେମିତି କେମିତିଆ ପରିବା ସବୁ କେମିତି କହୁନା

ଆମ ଆମ ଓଡ଼ିଶାରେ ହେଲା ସବୁ ଦେଶୀ ପରିବା ସବୁ ତଟକା ତଟକା ପରିବା ନିଜେ ଆମେ ଚାଷ କରୁଛୁ ନା ଆହୁରି ଗୋଟେ ଜିନିଷ ନେବେ କି କୋଶଳା ଶାଗ କଳମ ଶାଗ ସୁନସୁନିଆ ଶାଗ ଆଉ ପୋଇ ଶାଗ ସବୁ ବର୍ତ୍ତମାନ ଭେରାଇଟି ପୋଇ ନା ପୋଇ ତରକାରୀ କଲେ ବଢ଼ିଆ ଲାଗିବ ବଢ଼ି ନେବି ସାରୁ ସାରୁ ସାରୁ ସାରୁ ବି ଅଛି ବଢ଼ିଆ ବଢ଼ିଆ ସାରୁ ଭେରାଇଟି ସାରୁ ହଉ ଠିକ୍ ଅଛି ତମେ ଆସ ନେଇକି ମନ ଇଚ୍ଛା ପରିବା ଲେଖିକି ନେବ ଆଉ ସିଜନରେ ରହୁଛି ନା